ପରିବାରରେ ସ୍ତ୍ରୀ ଓ ପୁରୁଷଙ୍କ ଭୂମିକା ମୁଖ୍ୟତଃ ନିବିଡ଼ ରହିବା ଦରକାର କାହିଁକିନା ମଣିଷର ପରିସ୍ଥିତି ଯେତେ ଯାହାହେଲେ ବି ନିଜକୁ ମ୍ୟାନେଜ୍ କରିନେବା ଘରକୁ ଅତିଥି ଆସିଲେ ଠିକ ସମୟରେ ଖିଆପିଆ କରି ତାଙ୍କୁ ପଠେଇବା ଛୁଆର ସ୍କୁଲ୍ ଠିକ୍ ଟାଇମରେ ଛୁଆକୁ ସ୍କୁଲ୍ରେ ପଠେଇବା ସ୍କୁଲରେ ଆସିଲାମାନେ ଛୁଆମାନଙ୍କୁ ଠିକ୍ ଟାଇମରେ ଟିଉସନ୍ ଦେବା ଠିକ୍ ଟାଇମରେ ରୋଷେଇବାସ କରିବା ଯଦି ଯଦିଓ ସ୍ତ୍ରୀର କିଛି ରୋଷେଇବାସରେ ନିଜକୁ ସାହାଯ୍ୟ କରିବା ନିଜକୁ ସାହାଯ୍ୟ କରିବା ଦ୍ୱାରା କାମ ହାଲୁକା ହେଇଯାଏ ତାପରେ ବି ନିଜ ବ୍ୟବସାୟ ଭିତରେ ମୁଁ ଯଦି ନିଜେ ଚାଷ କରିବାକୁ ଯାଏ ତେବେ ସ୍ତ୍ରୀ ସେଥିରେ ମୋତେ ସାଥ୍ ଦେବା ନିହାତି ଦରକାର ଯେତିକ ସେ ପାରିବେ